ଚାଷ କରିଥାନ୍ତି ତାଙ୍କର ଚାଷ ଫସଲ ଯଦି ଭଲ ହୁଏ ତାହେଲେ ସେମାନେ ସେଇଟା ବିକ୍ରି କରି ବା ଅମଳ କରିକି ବିକ୍ରି କରିକି

ଚାଷୀ ତା'ର ଫସଲ ଭଲ ନହେଲେ କୌଣସି ଦୁର୍ବିପାତରୁ ବା ଜଳସେଚନରୁ କି ତାର ପଇସା ଅଭାବରୁ ଠିକ ସମୟରେ ପିଡ଼ିଆ ପକାଇ ପାରିଲାନି ଫସଲଟି ଖରାପ ହେଇଗଲା ସେ ତାର କରଜ ସୁଝିପାରିଲାନି ସେଥିପାଇଁ ସେ ବହୁତ ଚାଷୀ ଆତ୍ମହତ୍ୟାର ଶିକାର ହେଉଛନ୍ତି ଆତ୍ମହତ୍ୟା କରୁଛନ୍ତି ସେମାନେ ଆତ୍ମହତ୍ୟା କରିସାରିଲା ପରେ ସେ କରଜ ସୁଝିବା ପାଇଁ ତାଙ୍କ ପରିବାର ଉପରେ ବହୁତ ବୋଝ ପଡ଼ିଯାଏ ସେମାନେ କେମିତି ଭାବରେ ତାଙ୍କର ତ ଘରର ମୁରବି ମରିଗଲା ସେମାନେ ସବୁ କେମିତି ସେ କରଜଟାକୁ ସୁଝିବେ ଚାଷ କେମିତି କରିବେ ସରକାର ସେଥିପାଇଁ କିଛି ପ୍ରୋତ୍ସାହନ ଦେଲେ

ତେଣୁକରି ସେ ସୁବିଧାଟା ଯଦି ସରକାର ପ୍ରତି ଚାଷୀ ମାନଙ୍କକୁ ଉପ ମାନେ ଅବଗତ କରେଇବେ ଯେ ଏହି ପ୍ରକାର ପ୍ରୋତ୍ସାହନ ଅଛି ଚାଷୀ ବି ଆଉ ଆତ୍ମହତ୍ୟା କରିବେନି ଜାଣିବେ ଯେ ନାଇଁ ଏଇ ସରକାରଙ୍କଠାରୁ ଏଇ ସୁବିଧାଟା ଆଣିକି ଆମେ ଚାଷ କରିପାରିଲୁ ଯଦି କୌଣସି କାରଣରୁ ଚାଷ

ତେଣୁକରି ଯେଉଁମାନେ ନଜାଣି ପାରୁଛନ୍ତି ସେମାନେ ଆତ୍ମହତ୍ୟା କରୁଛନ୍ତି ଆତ୍ମହତ୍ୟା କରିବା ଦ୍ୱାରା ତାଙ୍କ ପରିବାର ପରିବାର ଲୋକ ବହୁତ ହଇରାଣ ହେଉଛନ୍ତି ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାଙ୍କ ଉପରେ ଗୋଟେ ବଡ଼ ବୋଝ ରହୁଛି ଯେ ସେ କରଜଟା କେମିତି ସୁଝିବି ସେ କରଜଟା ଶୁଝିବା ପାଇଁ କି ସେମାନେ ବହୁତ କଷ୍ଟ ହେଉଛନ୍ତି